ଆମ ଓଡ଼ିଶାର ମୁଖ୍ୟ ପ୍ରାଧାନ୍ୟ ଚାଷ ହେଲା କୃଷି କୃଷକ ଇତ୍ୟାଦି ଇତ୍ୟାଦି ପ୍ରକାରର ଭାବରେ ଚାଷ କରିଥାଏ ତା'ର ବ୍ୟବହାର ବି ବହୁତ ଭଲ ଥାଏ କୃଷକର କୃଷକ ହେଲେ ବି କୌଣସି ସମସ୍ତ ଚାଷ ଉପରେ ଶିକ୍ଷା ଦେଇଥାଏ କୃଷକ ଚାଷ କରିବା ଦ୍ୱାରା ଆମର ବହୁତ ଭଲ ହୋଇଥାଏ କୃଷକ ଭଲ ଭାବରେ ଜମିରେ ଚାଷ କରେ ଚାଷ କରିବା ଦ୍ୱାରା ସେ କୃଷି ମୋବାଇଲ ଆପ୍ ମୋବାଇଲ ଆପ୍ରେ ବି କିଛି କୃଷକ ଦ୍ୱାରା ତାକୁ କିଛି ପଇସା ବି ମିଳିଥାଏ ଆଉ ୟୁ ଟ୍ୟୁବ୍ ଚାଷ ୟୁଟ୍ୟୁବ୍ରେ କିଛି ବିଭିନ୍ନ ବିଭିନ୍ନ ପ୍ରକାରର ମୋବାଇଲରେ ଦେଖିକି ଦେଖିଲା ପରେ ଲୋକମାନେ ଚାଷ କରନ୍ତି ମନକୁ ଆମେ ବାଇଗଣ ଚାଷ କଲେ ବାଇଗଣ ଚାଷ କଲା ପରେ ପ୍ରଥମେ ତାକୁ ଲଗାଇବା ଲଗାଇବା ପରେ ତାକୁ କେତେ ପାଣି ଦେବା କ'ଣ ଦେବା ପିଡ଼ିଆ ଦେବା କି ନାହିଁ ଇତ୍ୟାଦି ଇତ୍ୟାଦି ସବୁ ଦେଖିଥାଏ ନା ୟୁ ଟ୍ୟୁବ୍ ଚାଷ କରିବା ଦ୍ୱାରା ଲୋକମାନେ କେତେକ ଚାଷ କରିଥାନ୍ତି କେତେକ ମୋବାଇଲ ଦେଖି ବି ଚାଷ କରିଥାନ୍ତି ଲୋକମାନେ ବିଭିନ୍ନ ବିଭିନ୍ନ ଚାଷ କରିଥାନ୍ତି ଓ କୃଷକ ଜମି ଚାଷ କରେ ତାକୁ କେତେକ ପରେ ମାନେ ସିଏ ମନେ କର ଧାନ ରହିଲା ଧାନ ରହିବା ପରେ ତାକୁ କେତେକ କ'ଣ ଲାଗିଥାଏ କୁ ଲାଗିଥାଏ ସେ କେତେ ପରିମାଣରେ ପାଣି ରଖିବ ତ ପରିମାଣ ପରେ ସିଏ ତାକୁ ଚାଷ କରିବା ଚାଷ କଲା ପରେ ପରିମାଣ ସେ ପିଡ଼ିଆ ଦେବ ପିଡ଼ିଆ ଦେବା ଦେବା ପରେ ସିଏ ବିଭିନ୍ନ ବିଭିନ୍ନ ଭାବରେ କ'ଣ କରିବ ସେ ଇତ୍ୟାଦି ଭାବିଥାଏ ଭାବିବା ଦ୍ୱାରା ତା'ର କୌଣସି ସେ ବହୁତ କିଛି ଭାବିଥାଏ ଲୋକମାନେ ୟୁଟ୍ୟୁବ୍ରେ ଦେଖିବି କି ବହୁତ ବହୁତ ପ୍ରକାର ଭାବରେ ଚାଷ କରିଥାନ୍ତି